ଶିକ୍ଷକମାନେ ବିଦ୍ୟାଳୟରେ ପାଠ ବ୍ୟତୀତ ଅନ୍ୟ ବହୁତ ଜିନିଷ ଅଛି ଯାହା ଶି ଛାତ୍ରମାନଙ୍କୁ ଶିଖେଇବା ଛାତ୍ର ବା ଛାତ୍ରୀମାନଙ୍କୁ ଶିଖେଇବା ଉଚିତ୍ ତା ମଧ୍ୟରୁ ବିଦ୍ୟା ଉପରେ ଯେତିକି ଧ୍ୟାନ ଦେବା ଉଚିତ୍ ଖେଳ ଉପରେ ସେତିକି ଧ୍ୟାନ ଦେବା ଉଚିତ୍ ନାଚ ଗୀତ ସାଧାରଣ ଜ୍ଞାନ ବା ସବୁ ଟେଷ୍ଟ କରିବା ନିହାତି ଆବଶ୍ୟକ ପ୍ରତ୍ୟେକ ପିଲାର ଶାରରୀକ ଶାରୀରିକ ସହିତ ମାନସିକ ବୃଦ୍ଧି କେମିତି ହେବ ସେଇଟା ଶିକ୍ଷକମାନଙ୍କ ଉପରେ ଡିପେଣ୍ଡ କରେ ତ ସେଥିପାଇଁ ମୁଁ ଯେତେବେଳେ ପଢ଼ୁଥିଲି ମୋ ବେଳେ ତ ସ୍କୁଲରେ ଏ କିଛି ଏତେ ଭଲ ଉପକରଣ କିଛି ନଥିଲା ତ ସେଥିପାଇଁ ଶିକ୍ଷକମାନଙ୍କୁ ଯେକୌଣସି ଜିନିଷ ଗୋଟେ ଶିଖେଇବା ପାଇଁ ଅସୁବିଧା ହେଉଥିଲା କିନ୍ତୁ ଏବେ ତ ବିଦ୍ୟାଳୟରେ ସବୁ ଜିନିଷ ଅଛି ତ ସେଥିପାଇଁ ଶିକ୍ଷକମାନଙ୍କୁ ଧ୍ୟାନ ଦେବା ଶିକ୍ଷକ ବା ଶିକ୍ଷୟତ୍ରୀମାନଙ୍କୁ ଧ୍ୟାନ ଦେବା ଉଚିତ୍ ବା ସେ ସ୍କୁଲର ସେ ଯେଉଁ ଯେକୌଣସି ସ୍କୁଲର ରହୁଛନ୍ତି ସ୍କୁଲର ଛାତ୍ର ଛାତ୍ରୀମାନଙ୍କର ଚିନ୍ତାଧାରା ବା ମସ୍ତିଷ୍କ କେସ କେମିତି ବୃଦ୍ଧି ହେବ ସେ ତା'ଉପରେ ସେ ଧ୍ୟାନ ଦେବା ଉଚିତ୍ ସେମାନଙ୍କୁ ଡ୍ୟାନ୍ସ ଗୀତନାଚ ସବୁ କିଛି ଶିଖେଇବା ଉଚିତ୍ ଗୋଟେ ଭଲ ନାଚରେ ବି ଭବିଷ୍ୟତ ଅଛି ଗୀତ ବୋଲିବାରେ ବି ଭବିଷ୍ୟତ ଅଛି ତ ସେମାନଙ୍କୁ ସବୁଥିରେ ଖେଳ ସବୁ ଜିନିଷରେ ସେଥିପାଇଁ ସ୍କୁଲରେ ଗୋଟିଏ ଡ୍ୟାନ୍ସ ରୁମ ହେବା ଉଚିତ୍ ଯେହେତୁ କ୍ଲାସ ରୁମମାନଙ୍କରେ ଡ୍ୟାନ୍ସ ହେଇପାରିବନି ତ ଡ୍ୟାନ୍ସ ରୁମ ହେବା ଉଚିତ୍ ସେଠାରେ ସାଂସ୍କୃତିକ ଗୀତ ଭଜନ ଯାହା ଦ୍ୱାରା ଶିକ୍ଷକ ରହିବା ଉଚିତ୍ କାହିଁକି ନା ପଢ଼ା ଶିକ୍ଷାଗତ ଡ୍ୟାନ୍ସ ଶିଖେଇ ପାରିବେନି ନା ତ ସେଥିପାଇଁ ସେ ନାଚ ଶିକ୍ଷକ ଜଣେ ରହିବା ଉଚିତ୍ ସେମାନେ ଛାତ୍ର ଛାତ୍ରୀମାନଙ୍କୁ ଶିଖେଇବା ଉଚିତ୍ ଡ୍ୟାନ୍ସ ତ ଗୀତ ଶିଖିବା ଉଚିତ୍ ଗୀତର ଉପକରଣ ଯାହା ବାଜା ସଂଗୀତ ପାଇଁ ଯାହା ଯାହା ସବୁ ଦରକାର ସେ ସବୁ ଜିନିଷ ଯୋଗେଇବା ଉଚିତ୍ ବିଦ୍ୟାଳୟରେ ଏ ସବୁ ଜିନିଷ ନାହିଁ ତ ସେଥିପାଇଁ ବିଦ୍ୟାଳୟରେ ଏ ସବୁ ଜିନିଷର ବହୁତ ଆବଶ୍ୟକତା ଅଛି ପିଲାମାନଙ୍କୁ ସବୁକିଛି ଶିଖେଇବା ଉଚିତ୍ ତ ଶିକ୍ଷକମାନେ ବିଦ୍ୟାଳୟରେ ଏ ସବୁ ଜିନିଷ ଶିଖାଇବା ଉଚିତ୍ ଏବଂ ସରକାର ସ୍କୁଲକୁ ଏ ସବୁ ଜିନିଷ ଦେବା ଉଚିତ୍